ହଁ ମୋ ପରିବାରର ଗୋଟିଏ ରେସିପି ଅଛି ଯାହାକି ଘାଣ୍ଟ ତରକାରୀ ସେସବୁ ପନିପରିବା ପଡ଼ିକରି ସେ ତରକାରୀ ହୁଏ ଶାମ୍ବ ଦଶମୀରେ ହୁଏ ତ ଚକୁଳି ତରକାରୀ ହୁଏ ମୋ ଶାଶୁ କରୁଥିଲେ ତାଙ୍କ ଶାଶୁ କରୁଥିଲେ ତାଙ୍କ ଶାଶୁ କରୁଥିଲେ ମୁଁ ବି କରୁଛି ମୋ ପରେ ମୋ ପୁଅ ମୋ ଝିଅ ମୋ ବୋହୁ ସେମାନେ ବି କରିବେ